ମୁଁ ଅନେକ ଗୁଡ଼ିଏ ଗଛ ଦେଖିଛି ତା'ଭିତରେ ଅମ୍ଳଜାନ ପାଇବା ଗଛ ଦୀର୍ଘଦିନ ଧରି ବଞ୍ଚି ରହିଛି ହେଲା ବରଗଛ ଆମ୍ବଗଛ ଆଉ ମଧ୍ୟ ଅନ୍ୟାନ୍ୟ ଗଛ ଅଶ୍ଵସ୍ତଗଛ ଏ ଲୋକମାନଙ୍କୁ ଅମ୍ଳଜାନ ଦେଇ ସେ ଅଙ୍ଗାରକାମ୍ଳ ମଧ୍ୟ ଗ୍ରହଣ କରିନେଇଯାଏ ଯେଉଁ ବାୟୁମଣ୍ଡଳରେ ଯେଉଁ ଅଙ୍ଗାରକାମ୍ଳରେ ଚାଲେ ତାକୁ ନେଇ ଦୂଷିତରୁ ସେ ଦୂର କରିଥାଏ କାହିଁକି ନା ଅମ୍ଳଜାନକୁ ନେଇ ଅଙ୍ଗାରକାମ୍ଳ ନେଇ ଅମ୍ଳଜାନକୁ ଆମକୁ ଦେଇ ଆମକୁ ଆରାମ ଦାୟକ କରାଏ